ହ୍ୟାଲୋ ହଁ ଏଇଟା ରାଏଗଡ଼ା ପୋଲିସ୍ ଷ୍ଟେସନ୍ ଲାଗିଛି କି ହଁ ସାର୍ ମୁଁ କ'ଣ କହୁଥିଲି ଆଜି ମୁଁ ରାଏଗଡ଼ା ଯୋ ମାର୍କେଟ ଯାଉଥିଲି ସେଇଠି ମୋର ଗୋଟେ ବ୍ୟାଗ୍ ଟା ହଜିଯାଇଛି ତ ସେଇଠି ମୋର ବହୁତ ସାରା ଦରକାର ଚିଜ୍ ଥିଲା ଏ ଟି ଏମ୍ ପଇସା ଏସବୁ ତ ଟିକେ ଇନକ୍ଵାରି କରିପାରିବେ ସାର୍ ମୁଁ ରାଏଗଡ଼ା ଭିକେ ମା ଭିକେ ବଜାରରୁ ଯାଉଥିଲି ତ ସେ ଅଟୋରେ ବସଲି ଆଉ ସେଠାରୁ ମୋର ବେଗଟା ଦେଖାଯାଉନି ସାର୍ ମୋ ବେଗ କଲର ଥିଲା ରେଡ଼୍ କଲର ନାଁ ସାର୍ ମୁଁ ତ ଅଟୋ ନମ୍ବର ନୋଟ୍ କରି ନେଇଁକା ହଁ ସାର୍ ମୁଁ ଯାଇଥିଲି ଇଭିନିଙ୍ଗରେ ଯାଇକରି ମୁଁ ଆପ୍ଲିକେସନ୍ ଗୋଟେ ଦେଇକିନା ଆସଛି ଅଜ୍ଞା ସାର୍ ନାଁ ସାର୍ ମୋର ବେଗ ହଜିଗଲା ନା ମୁଁ ଗଲି ପୋଲିସ୍ ଷ୍ଟେସନ୍ ଯାଇକିନା ଆପ୍ଲିକେସନ୍ ଦେଇକିନା ଆସିଲି ଆଜ୍ଞା ସାର୍ କାଲି ହବ ତିନଟାରେ ହଜିଲା ସାର୍ ମୁଁ ପାଞ୍ଚଟା ଆଡ଼େ ଯାଇକି ପୋଲିସ୍ ଷ୍ଟେସନ୍ ରେ ଆପ୍ଲିକେସନ୍ ଦେଇକି ଆସିଛି ସାର୍ ନା ସାର୍ ନା ଆଜ୍ଞା ଆଜ୍ଞା ସାର୍ ଆଜ୍ଞା ସାର୍ ଦେଇଦେବା ହଁ ସାର୍ ଆଜ୍ଞା ସାର୍ ସାର୍ ଟିକେ ଆପଣ ଟିକେ ଶୀଘ୍ର ଖୋଜାଖୋଜି କରନ୍ତୁ କାହିଁକିନା ସେଇଠି ମୋର ବହୁତ ୟୁଜ୍ ଜିନିଷ ଯାକ ଅଛି ଯେଉଁଟାକି ମୋତେ ଅଫିସିଆଲି କାଗଜ ଯାକ ଅଛି ମୁଁ ତ ଆବଶ୍ୟକ ଥାଉଛି ଶୀଘ୍ର ଟିକିଏ ଖୋଜିଲେ ଭଲ ହୋଇଥାନ୍ତା ପୁଣି ହଁ ସାର୍ ମୁଁ ଯେଉଁ ଅଟୋରେ ବସିଥିଲି ସେଇଠି କିଛି ନାହିଁ ଗୋଟେ ଚାରି ପାଞ୍ଚ ଜଣ ଥିଲେ ଆଉ ଅଟୋ ମାନେ ଏମତି ତ ନର୍ମ ମାନେ ସେଇଠି ଅଟୋ ଡ୍ରାଇଭର କିଛି ତ ମୁଁ ସେଇଠି ଦେଖିନି ଲାଷ୍ଟେ ଯେଉଁ ଅଡ଼ିଓ ରହିଥାଏ ସବୁ ଦେଖିନି ଯେତେବେଳ ମୁଁ ଅଟୋରୁ ଓଲ୍ହେଇ ସେତେବେଳ ମୁଁ ଓ ଉଲ୍ହେଇ ସାରିଲା ପରେ ମୋତେ ମନେ ପଡ଼ିଲାକି ଯେ ମୋର ବେଗଟା ମୁଁ ଛାଡ଼ିଦେଇଛି ତ ଯେତେବେଳେ ଖୋଜିବା ସେ ଅଟୋ ବି ନଥିଲା ଅଟୋ ପଳେଇ ଯାଇଥିଲା ମୁଁ ତ କିଛି ସେ ବି ଅଡ଼ି ବି କିଛି ମୁଁ ମନେରଖି ନାଇକା ବଟ ଫିର ଭିକେ ଭିକେ ବଜାର ରେ ହିଁ ରହୁଛେଁ ନା ସାର୍ ମୋ ମୋବାଇଲ୍ ଟା ମୋ ହାତେ ମୁଁ ଧରିଦେଇଥିଲି ହଁ ବ୍ଲାକ୍ ୟେଲୋ ଥିଲା ଆଜ୍ଞା ସାର୍ ଆଜ୍ଞା ସାର୍ ଆମର ଲୋକେସନଟା ଥିଲା ସାର୍ ଆମର ଏସ ବି ଆଇ ବ୍ୟାଙ୍କ୍ ପାଖରେ ମୁଁ ଚଢ଼ିଥିଲି ନାଁ ସାର୍ ମୋର ବେଗ ଯେତେବେଳେ ହଜିଗଲା ନା ମୁଁ ହଜିଲାବେଳେ ଯେତେବେଳେ ମୁଁ ଖୋଜିଲି ମୋ ପାଖରେ ନଥିଲା ତ ମୁଁ ଯେତେବେଳେ ଡାଇରେକ୍ଟ ଗଲି ମାନେ ମୁଁ ଭାବିଲି କି ଯେ ମୋର ମାନେ ଅଟୋରେ ମୋର ବେଗ ହଜିଗଲା ଭାବିଲି ତ ମୁଁ କ ଅଟୋକୁ ଫଲୋ କରି ଦେଖିଲି ସେ ଅଟୋ ଆଉ ନଥିଲା ତ ସେଇଠି ମୋର ବହୁତ ସାରା ମାନେ ଅଫିସିଆଲ କାଗଜ ଥିଲା ନା ସେଥିପାଇଁ ମୁଁ ଯାଇକି ପୋଲିସ୍ ଷ୍ଟେସନ୍ ରେ ଏଫ୍ ଆଇ ଆର ଦେଲି ସେଇଠି ନମିତା କୁସଲେଆ ଅଛି ସାର୍ ଆଜ୍ଞା ସାର୍ ଆଜ୍ଞା ସାର୍ ଆଜ୍ଞା ସାର୍ ଆଜ୍ଞା ସାର୍ ଆଜ୍ଞା ସାର୍ ହଁ ସାର୍ ମୋର ତ ବେଶୀ ଅଫିସିଆଲ କାଗଜ ଦରକାର ହଉଛିନା ସାର୍ ପର୍ସରେ ତ ମୋତେ ଏବେ ଦରକାର ଅଛି ତ ଆଜ୍ଞା ସାର୍